ମୋ' ନାଁ ଆଶୀର୍ବାଦ ବିଶ୍ଵାଳ ମୋ' ବାବାଙ୍କ ନାଆ ଆନନ୍ଦ ଚନ୍ଦ୍ର ବିଶ୍ବାଳ ମୋ' ମାମାଙ୍କ ନାଁ ସ୍ନେହଲତା ବିଶ୍ଵାଳ ମୁଁ କୋଡ଼ିଏ ନଅ ଦୁଇ ହଜାର ପାଞ୍ଚରେ ଜନ୍ମଗ୍ରହଣ କରିଅଛି ମୁଁ କେନ୍ଦୁପଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଅଛି ମୁଁ ଓଡ଼ିଶାର ଓଡ଼ିଶାର ପ୍ରସିଦ୍ଧ ସ୍କୁଲ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଭୂବନରେ ପାଠ ପଢ଼ୁଥିଲି ସେଠାରେ ମୁଁ ପ୍ରଥମରୁ ସପ୍ତମ ଯାଏଁ ପଢ଼ିଅଛି ସେଠାରେ ମୋ'ର ଏକାଧିକ ସାଙ୍ଗ ଅଛନ୍ତି ପ୍ୟାରୀମୋହନ ଗୁରୁଜୀ ଯିଏ କି ମୋ'ର ସବୁଠାରୁ ପ୍ରିୟ ଗୁରୁଜୀ ଥିଲେ ସେ ସଂସ୍କୃତର ଶିକ୍ଷକ ଅଛନ୍ତି ସିଏ ମୋତେ ବହୁତ ଭଲ ପାଆନ୍ତି ମୁଁ ଅଷ୍ଟମ ନବମ ଦଶମ ନୂଆବନ ନୋଡାଲ ହାଇସ୍କୁଲରେ ପଢ଼ି ଅଛି ସେଠାରେ ବି ମୋ'ର ବହୁତ ସାରା ସାଙ୍ଗ ଅଛନ୍ତି ମୋତେ ବିରୀୟାନୀ ଖାଇବାକୁ ଭଲ ଲାଗେ ବୁଲା ବୁଲି ଏବଂ ଗେମିଙ୍ଗ୍ କରିବାକୁ ମୋତେ ବହୁତ ବଢ଼ିଆ ଲାଗେ ଚବିଶ ଘଣ୍ଟାରୁ ମୁଁ ଦଶ ଘଣ୍ଟା ଗେମିଙ୍ଗ୍ କରିଥାଏ ମୋତେ ବୁଲାବୁଲିଠୁ ଆହୁରି ଭଲ ଲାଗେ ବାବା ମାମାଙ୍କ ସହିତ ସମୟ ବିତେଇବାକୁ ମୋତେ